ହୋଟେଲ୍ ଆଉ ଢାବାରେ ତ ଖାଇବାକୁ ବହୁତ ହିଁ ଭଲଲାଗେ ବହୁତ ସମସ୍ତଙ୍କର ତ ପସନ୍ଦ କିନ୍ତୁ ଗୋଟେ ଗୋଟେ ମାନେ ଗୋଟେ ଗୋଟେ ଖାଇବା ଜିନିଷ ଥାଏ ଯେଉଁଟାକି ଘରେ ତ ସବୁ କିଛି କରିହୁଏନି ଘରେ ସିନା ଭାତ ଡାଲି ଖିରି ଖଟା ଏସବୁ କରିହେବ କିନ୍ତୁ ଘରେ ତ ଯାହା ମାନେ ଯେଉଁଟା ମନକୁ ଛୁଇଁଯିବ ଯେଉଁ ଖାଦ୍ୟ ଯେମିତିକି ଲଚ୍ଛା ପରଟା ତନ୍ଦୁରୀ ଏହିଭଳିଆ ସବୁ ଜିନିଷ ତ ଘରେ କରିବା ମୁସକିଲ୍ ନା ପନିର୍ ଏମିତି ସବୁ ତ ଘରେ ବେଶୀ କରିହୁଏନି ସବୁଦିନ ତ କରିହୁଏନି ଯେତେବେଳେ ଇଚ୍ଛା ହେବ ସେଥିପାଇଁ ହୋଟେଲ୍ରେ ଖାଇବାକୁ ଭଲଲାଗେ ଏହିସବୁ ଜିନିଷ ହୋଟେଲ୍ରେ ଖାଇବାକୁ ଭଲଲାଗେ ହୋଟେଲ୍ର ବି ସବୁଦନ ଖାଇବାଟା ଭୁଲ୍ କାହିଁକିନା ସେଥିରେ ବହୁତ ମସଲାମସଲି ଥାଏ ଯେତେବେଳେ ଇଚ୍ଛା ହେବ ଯାଇକି ଖାଇପାରିବ ହୋଟେଲ୍ରେ ହୋଟେଲ୍ ଭଲ ଢାବା ବି ସେ ଢାବାରେ ବି ଏମିତି ସବୁ ଭଲ ହୁଏ ଚିକେନ୍ଫିକେନ୍ ତନ୍ଦୁରୀ ପନିର୍ ଏମିତି ସବୁ ଭଲହୁଏ ସେଇଠି ବି ଯାଇକି ବି ଖାଇବାକୁ ସମସ୍ତେ ପସନ୍ଦ କରନ୍ତି ଘରେ ତ ସବୁକିଛି ଜିନିଷ ହୁଏନିନା ସବୁଦିନ ଯେତେବେଳେ ଯାହା ଇଚ୍ଛା ହେବ ହୋଟେଲ୍ ଢାବା ବହୁତ କିଛି ଅଛି ଯାଇକି ସେଇଠି ଖାଇପାରିବ ବହୁତ ହୋଟେଲ୍ର ବି ଜିନିଷ ଢାବାର ଜିନିଷ ଯଦି ସେମାନେ କ'ଣ ସବୁ ଜିନିଷ ସବୁ ଗୋଟିଏ ଦିନରେ ସାଙ୍ଗେ ସାଙ୍ଗେ କରିକି ଦେଉଛନ୍ତି କି ଯାହା ହେଲେ ବି କିଛିଟା ଜିନିଷ ବାସି ରହିଯାଉଛି ବାସି ରହିଲେ ତ ନିଜ ଦେହ ପାଇଁ ବହୁତ ହିତକାରକ ଭଲ ନୁହଁ ଦେହ ଖରାପ ହେବ ସେଇଥିପାଇଁ ଘରର ଜିନିଷ ଘରେ ସବୁବେଳେ ଖାଇବ ଏହା ଯେଉଁଦିନ ଯାହା ଇଚ୍ଛା ହେବ ସେଇଟା ତ ଇଚ୍ଛାଟାକୁ ତ ମାରି ପାରିବନିନା ତ ଯେତେବେଳେ ଯାହା ଇଚ୍ଛା ହେବ କେବେ କେବେ ଯାଇକି ହୋଟେଲ୍ ଢାବାରେ ଖାଇବାକୁ ବି ମୁଁ ପସନ୍ଦ କରେ